ଆମେ ଫ୍ୟାମିଲି ସାଙ୍ଗରେ ଯାତ୍ରା କଲାବେଳେ ଘର ପରିବାର ସବୁ ସାଙ୍ଗସାଥି ସବୁଠେ ମଜା ଟିକେ ଲାଗେ ତ ବୁଲିବାକୁ ବି ବହୁତ ଭଲ ଲାଗେ ବସ୍ରେ ଯାଉ ଫ୍ୟାମିଲି କଲେ ତ ବୁଲିବାକୁ ଯାଉ ପୁରୀ କୋଣାର୍କ ନନ୍ଦନକାନନ ଏସବୁ ଜାଗା ବୁଲିବାକୁ ଯାଉ କିମ୍ବା ପାର୍କ ଏସବୁ ଜାଗା ଫ୍ୟାମିଲି ସହିତ ବୁଜି ବୁଲିବାକୁ ଗଲେ ବହୁତ ଆନନ୍ଦ ଲାଗିଥାଏ ଆମକୁ ବହୁତ ଖୁସି ଲାଗିଥାଏ ତ ଏସବୁ ଆମେ କାର୍ କିମ୍ବା ବହୁ ଫ୍ୟାମିଲି ସାଙ୍ଗରେ ଗଲେ ବସ୍ ଏସବୁ ଯାନବାହନରେ ଯାନବାହନରେ ଯାଇଥାଉ ତ ଏଥି ପୁରୀ ପୁରୀ ଗଲାବେଳେ ସେଥିରେ ବହୁତ ସାମାନ କିଣି ସାମାନ କିଣିଥାଉ ତ ଅଭଡ଼ା ବି ଖାଇଥାଉ ସେ ଅଭଡ଼ା ବି ବହୁତ ଭଲ ଲାଗେ ଫ୍ୟାମିଲି ସହିତ ତ ରୁମ୍ ବି ଆଣି ରହିଥାଉ ସମୁଦ୍ରରେ ଗାଧେଇବାକୁ ବି ବହୁତ ଭଲ ଲାଗେ ପୁରୀରେ ତ ପୁରୀରେ ଗାଧେଇବାକୁ ବି ଭଲ ଲାଗେ ସେଥିରେ ଅନ୍ୟ କେତେ ପ୍ରକାର ଲୋକମାନେ ବି ଆସନ୍ତି ପୁରୀକି ତ ସେଥିରୁ ବହୁତ ଭଲ ଲାଗେ ଆମ ଫ୍ୟାମିଲି ଆମେ ଯାଇଥାଉ ତ ପୁରୀ ବି ଦେଖିବାକୁ ବହୁତ ସୁନ୍ଦର ଲାଗିଥାଏ ପୁରୀ ବି ବହୁତ ଆନନ୍ଦର ଜାଗା ହୋଇଥାଏ ତ ଫ୍ୟାମିଲି ସହିତ ଗଲେ ବି ବହୁତ ଖୁସି ଲାଗିଥାଏ ଆନନ୍ଦ ଲାଗିଥାଏ ଫ୍ୟାମିଲି ସବୁ ଭଲ ଲାଗେ ଫ୍ୟାମିଲି ସହିତ ଗଲେ କିମ୍ବା ସାଙ୍ଗସାଥି ସହିତ ଗଲେ ବି ବହୁତ ଭଲ